ବର୍ଷା ତୁମକୁ କେଉଁ ରୋଷେଇ ସବୁଠୁ ଭଲଲାଗେ କ'ଣ ରୋଷେଇ କରିବାକୁ ଭଲଲାଗେ ମୋତେ ଚିକେନ୍ କରିବାକୁ ଭଲଲାଗେ ଆଉ ଖାଇବାକୁ ମଧ୍ୟ ଚିକେନ୍ ଭଲଲାଗେ ଆଉ ପ୍ରାୟ ବହୁତ ଜିନିଷ ଖାଇବା ପାଇଁ ମୋତେ ପସନ୍ଦ କ'ଣ କ'ଣ ଖାଇବା ପସନ୍ଦ କରନ୍ତି ମିଠା ଖାଇବା ପାଇଁ ପସନ୍ଦ କରେ ଆଚ୍ଛା କେଉଁ ମିଠା ଖାଇବା ପସନ୍ଦ ଦହିବରା ଖାଇବାକୁ ପସନ୍ଦ କରେ ଆଚ୍ଛା ମିଠା ହେଲେ ମୁଁ ଛେନାପୋଡ଼ ଖାଇବାକୁ ପସନ୍ଦ କରେ କାହିଁକିନା ନୟାଗଡ଼ ଫେମସ୍ ଛେନାପୋଡ଼ ଆଚ୍ଛା ନୟାଗଡ଼ର ଛେନାପୋଡ଼ ପ୍ରସିଦ୍ଧ ଆଜ୍ଞା ତାହେଲେ କଟକରେ କ'ଣ ପ୍ରସିଦ୍ଧ କଟକରେ ଦହିବରା ଦହିବରା ସାଲେପୁରରେ ରସଗୋଲା ରସଗୋଲା କେନ୍ଦ୍ରାପଡ଼ାରେ ରସାବଳୀ ଆଚ୍ଛା ଆଉ ଭଦ୍ରକରେ କ'ଣ ପ୍ରସିଦ୍ଧ ପାଳୁଅ ଲଡ଼ୁ ଆଉ ବାରିପଦାରେ ବାରିପଦାରେ କ'ଣ ପ୍ରସିଦ୍ଧ ପ୍ରସିଦ୍ଧ ମାଂସ ମୁଢ଼ି ଆଉ ଆମର ଜାଣିଛ ଗୋଟିଏ ଜାଗାରେ ମିଳୁଛି କ'ଣ କହିଲେ ଜିନିଷ ଖଟା ଜିନିଷ କେଉଁଠି ମିଳୁଛି ବ୍ରହ୍ମପୁର ବ୍ରହ୍ମପୁର କ'ଣ ପାଇଁ ପ୍ରସିଦ୍ଧ ସେଇଟା ଆମର ଡିଷ୍ଟ୍ରିକ୍ଟର ବହୁତ ପାଖରେ ବ୍ରହ୍ମପୁରଟା ହଁ ହଁ ସେଠି ନା ପ୍ରସିଦ୍ଧ ହେଲା ନା ମୁଢ଼ି ଯେଉଁ ଆଚାର ପାମ୍ପଡ଼ ପ୍ରସିଦ୍ଧ ଆଚାର ପାମ୍ପଡ଼ ସେମାନେ ଘରେ ଘରେ କରନ୍ତି ଆସିକି ଆଚାର ନାଇ ହଁ ସେମାନେ ପ୍ରାୟ ଘରେ ଘରେ ଆଚାର ପାମ୍ପଡ଼ କରନ୍ତି ଆଉ ଖାଇବା ପାଇଁ ବି ବହୁତ ଟେଷ୍ଟି ବି ବନାନ୍ତି ସେମାନେ କେବେ ଯାଇଛନ୍ତି ବ୍ରହ୍ମପୁର ହଁ ଯାଇଛି ବ୍ରହ୍ମପୁର ଯାଇଛି ବ୍ରହ୍ମପୁରରେ କିଛି ଅଛି ମନ୍ଦିର ବୁଲାବୁଲି କରିବାକୁ ହଁ ତାରା ତାରିଣୀ ମନ୍ଦିର ଅଛି ବ୍ରହ୍ମପୁରରେ ଫେମସ୍ ମନ୍ଦିର ଦୁଇ ଭଉଣୀଙ୍କର ମନ୍ଦିର କୁହନ୍ତି କେବେ ଯାଇଛ ପାହାଡ଼ ଉପରେ କେବେ ଯାଇଛ ହଁ ଯାଇଛି ଭଲ ଲାଗେ କିରି ହଁ ଭଲ ଲାଗେ ବହୁ ପାହାଡ଼ ଉପରକୁ ଚଢ଼ିକି ଯିବା ପାଇଁ ପଡ଼େ ଭଲ ଜାଗା ଆଉ ପୁରା ସୁନସାନ ଏରିଆ ଯିବାପାଇଁ ଭଲ ଲାଗେ ଆଉ ବସିକି ବସିବନା ପୂରା ଶାନ୍ତି ଲାଗିବ ଯାଇଛ ତାହେଲେ ନାଇ ହଁ ଆଉ କେବେ ଗଲେ ଗଲେ ଆମେ ବି ଯିବା ତୁମ ସାଙ୍ଗରେ ବୁଲିବାକୁ ଆଉ ହଁ ନିହାତି ଭାବରେ ଯିବା ଯଦି ଚାହୁଁଛନ୍ତି ତାହାଲେ ନେଇକି ଯିବି